ମୁଁ ଆମ ଆଖପାଖର କଣ୍ଟାବଣ ମାର୍କେଟ୍ରେ ଗୋଟେ ଇଅରିଂ କିଣିଥିଲି କି ଯାହା ସେ ବହୁତ ଟଙ୍କା ନେଇଥିଲା କି ସେ ବି ଭଲ ବି ପଡ଼ିଥିଲା କି ମୁଁ ଆଣିଥିଲି ମାର୍କେଟ୍ରୁ ଆଣି ସାରିଲା ପରେ ଘରେ ଆଣିକିରି ସମସ୍ତିଙ୍କୁ ଦେଖାଇଲି ଯେ ସମସ୍ତେ କହିଲେ କି ଏହା ଭଲ ପଡ଼ିଚି ମୁଁ ବି କହିଲି ହଁ ତମେ ବି ସେହି କଣ୍ଟାବଣ ମାର୍କେଟ୍କୁ ଯିବ ସେହି ଦୋକାନରେ କିଣିବ ତାହାବି ଭଲ ଭଲ ମାଲ୍ ବି ସେ ରଖୁଛି ସମସ୍ତେ ଏହି ଏହି ଜାଗାକୁ ଯିବ ସେ ଭଲ ମାଲ୍ ବି ରଖୁଛି ତମେ ବି ସେଇଆକୁ ଆଣିବ ମୁଁ ବି ଏହି ଇୟରିଂ ବି ଭଲ ପଡ଼ିଥିଲା ମୁଁ ଯେଉଁଠିକି ବି ଯାଏ ଏହି ଇଅରିଂ ଏଇ ଏହି ଇଅରିଂ ବି ଲଗାଇକି ମୁଁ ଯାଏ